ପନ୍ଦର ଅଗଷ୍ଟ ଦୁଇ ହଜାର ଏକ ଦଶ ମାର୍ଚ୍ଚ ଦୁଇ ହଜାର ଦୁଇ ଚଉଦ ଏପ୍ରିଲ୍ ଦୁଇ ହଜାର ତିନି ଏକ ମେ ଦୁଇ ହଜାର ଚାରି ଛବିଶି ଜାନୁଆରୀ ଦୁଇ ହଜାର